ଓଡ଼ିଶା ଆମର କୃଷି ପ୍ରଧାନ ରାଜ୍ୟ ଓଡ଼ିଶାର କୃଷି କ୍ଷେତ୍ର ନବ ସୃଜନ ଓ ସୃଜନଶୀଳ ପାଇଁ ପ୍ରୋହତ୍ସିତ ପାଇଁ ଆମର କଟକରେ ଧାନ ଗବେଷଣା କେନ୍ଦ୍ର ବା ସି ଆର୍ ଆଇ ଅଛି ସେ ସିଆର୍ଆଇରେ ଅନେକପ୍ରକାର ବୈଜ୍ଞାନିକମାନେ ଅଛନ୍ତି ଓ ଧାନକୁ ବିଭିନ୍ନ ପ୍ରକାର ଗବେଷଣା କରି କେଉଁ ଧାନରୁ କେ କିପରି ଚାଉଳ ବାହାରିବ ସେଥିପ୍ରତି ସେମାନେ ଗବେଷଣା କରି କୃଷକମାନଙ୍କୁ ଦେଉଛନ୍ତି ଓଡ଼ିଶାରେ ଓଡ଼ିଶା ସରକାର ଆମର କୃଷକମାନଙ୍କ ପାଇଁ ବହୁତ ପ୍ରକାରର ସୁବିଧା ଆଣି ଦେଇଛନ୍ତି ଯାହାଫଳରେ କୃଷକମାନେ ଆଗେ ହଳ ଲଙ୍ଗଳରେ ଚାଷ କରୁଥିଲେ ଏବେ ଓଡ଼ିଶା ସରକାର ଆମର କୃଷକମାନଙ୍କ ପାଇଁ ଧାନ ଉପାଡ଼ିବା ଯନ୍ତ୍ର ଧାନ ବୁଣିବା ଯନ୍ତ୍ର ଧାନ ଚାରା ଲଗେଇବା ଯନ୍ତ୍ର ଆଉ ମାଟି ସମତୁଲ କରିବା ଯନ୍ତ୍ର ଅମଳ ଯନ୍ତ୍ର ଇତ୍ୟାଦି ଯୋଗାଇ ଦେଉଛନ୍ତି କୃଷକମାନଙ୍କୁ ଆମ ରାଜ୍ୟ ସରକାର ଶୀଘ୍ର ଯେଉଁମାନେ ଆଗେ କୃଷକମାନେ ବହୁତ କଷ୍ଟରେ ଚାଷ ଚାଷୀ ମୂଲିଆ ଲଗାଇକି ବହୁତ ଦିନରେ ଧାନ ଅମଳ କରୁଥିଲେ କିନ୍ତୁ ଏଗୁଡ଼ା ସବୁ ବ୍ୟବହାର କରିବା ଦ୍ୱାରା ସେ ବହୁ ଶୀଘ୍ର ଧାନ ଅମଳ କରୁଛନ୍ତି ଯାହାଫଳରେ ଆମ ରାଜ୍ୟରେ ଚାଉଳର ଅଭାବ ନାହିଁ ସେଥିପାଇଁ ଓଡ଼ିଶା ଆମର କୃଷି ପ୍ରଧାନ ରାଜ୍ୟ ଧାନ ଅମଳ କରିବା ଧାନ ରୋଇବା ପାଇଁ ଯେଉଁ ମେସିନ୍ ଅଛି ଧାନ ସେଥିରେ ବୁଣା ଯାଉଛି ଧାନ ଅମଳ କରିବା ପାଇଁ ମେସିନ୍ ଯେଉଁ ଅଛି ସେଥିରେ ଧାନ ଅମଳ କରାଯାଉଛି ତା'ପରେ ଆ ଉନ୍ନତ ଧରଣର ରାସାୟନିକ ସାର ଯୋଗାଇ ଦେଉଛନ୍ତି ଯେ ଯାହାଫଳରେ ଆମର ଶୀଘ୍ର ଧାନ ଚାଷ ହେଇଯିବ ରାସାୟନିକ ସାର ପକେଇବା ଦ୍ୱାରା ସେଥିପ୍ରତି ସରକାର ଧ୍ୟାନ ଦେଉଛନ୍ତି ତା'ପରେ କୃଷକମାନଙ୍କୁ ଆମର ଋଣ ଯୋଗେଇ ଦେଉଛନ୍ତି ଯାହାଫଳରେ ଯେଉଁ କୃଷକମାନଙ୍କ ଗରିବ ଅଛନ୍ତି ତାଙ୍କ ପାଖରେ ପଇସା ନାହିଁ ସେ ଋଣ ଆଣିକରି ତା'ର ଚାଷ କରି ତା'ର ନିଜ ପରିବାର ପ୍ରତିପୋଷଣ କରିପାରୁଛି ଏହିଭଳି ଭାବରେ ଆମ ଓଡ଼ିଶାରେ କୃଷିକ୍ଷେତ୍ର ଆଗେଇ ଚାଲିଛି ଓ ଅବିସ୍ମରଣୀୟ ଜ୍ଞାନକୁ ଅର୍ନ୍ତଭୁକ୍ତ କରିଛି